ମୁଇଁ ତ ବଗିଚା କାମ୍ ବହୁତ୍ ଦିନ୍ରୁ କରୁଛେଁ ମୋର୍ ମନେପଡ଼ୁଛେ ଯେତେବେଳେ ଆମେ ସ୍କୁଲ୍ରେ ପଢ଼ୁଥିନୁ ସେ ସମୟରେ ଆମର୍ ସାର୍ ଆମ୍କୁ ବଗିଚା କାମ୍ ବିଷୟରେ କହୁଥିଲେ ଆର୍ ସେଥିରୁ ଆମେ ଅନୁପ୍ରାଣିତ ହେଇକରି ବଗିଚା କାମ୍ କର୍ବାର୍ ଆରମ୍ଭ କରିଥିଲୁଁ